ପାଞ୍ଚ ଚାରି ଦୁଇ ହଜାର ଚବିଶ ଏଗାର ଚାରି ଦୁଇ ହଜାର ଚବିଶ ପାଞ୍ଚ ପାଞ୍ଚ ଦୁଇ ହଜାର ଚବିଶ ପନ୍ଦର ପାଞ୍ଚ ଦୁଇ ହଜାର ଚବିଶ ସତର ପାଞ୍ଚ ଦୁଇ ହଜାର ଚବିଶ